ମୋତେ ବହୁତ ଭଲ ଲାଗେ ସମସ୍ତଙ୍କର ସହିତ ଭୋଜନ କରିବାକୁ ଆମ ଘରେ ସମସ୍ତେ ନ ଖାଇଲେ ମୁଁ ଖାଏନି କାହିଁକିନା ଆମ ଘରେ ସମସ୍ତେ ଏକାଠି ହୋଇକି ହିଁ ଆମେ ସବୁବେଳେ ଭାତ କିମ୍ବା ଯେଉଁଟା ବି ହେଉ ଖାଉ କିମ୍ବା ମ୍ୟାରେଜ୍କୁ ଗଲେ ଆଉ ଯେଉଁଠିକୁ ଗଲେ ସବୁବେଳେ ଆମେ ଏକାଠି ହୋଇକି ହିଁ ମାନେ ରୋଷେଇ କରୁ ନା ଭୋଜନ କରୁ ସମସ୍ତେ ଏକାଠି ହୋଇ ହିଁ ସବୁ କରୁ ଆଉ ଗୋଟେ କଥା ଆମେ ଏବେ ଯଦି କିଏ ଜଣେ ଆମେ ମ୍ୟାରେଜ୍କୁ ଯାଇଥିବୁ ଆଉ ଯଦି ଆସିବେନି ମାନେ ଆମେ କିଛି ଖାଇବୁନି